ନବଜାତ ଶିଶୁଙ୍କୁ ପରିଷ୍କାର ପରିଛନ୍ନ ରଖିବା ନିତ୍ୟାନ୍ତ ଆବଶ୍ୟକ ଏବଂ ନବଜାତ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକା ସମ୍ଭାବନା ରହିଛି ତେଣୁ ସେମାନଙ୍କୁ ଅଲଗା ରହିବା ଖାଇବା ଏବଂ ତାଙ୍କର ଲୁଗା ଇତ୍ୟାଦି ସବୁ ଅଲଗା ଗୋଟିଏ ଘରେ କରିବା ଉଚିତ୍ ସେମାନଙ୍କର ଘରୁ ବାହାରକୁ ନ ଆଣି ଘର ଭିତରେ ପରିଷ୍କାର ପରିଛନ୍ନ ଭାବରେ ରଖିବା ଉଚିତ୍ ସେମାନଙ୍କର ଖାଦ୍ୟପେୟ ଆଦି କରିବା ସମୟରେ ନିଜର ହାତ ଧୋଇବା ଉଚିତ୍ ସେମାନଙ୍କୁ ଖରାକୁ ଆଣିବା ସକାଳ ଖରା ଏବଂ ସେମାନଙ୍କ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ସେମାନଙ୍କର ଲୁଗାପଟା କୌଣସି ବି କପଡ଼ା ବ୍ୟବହୃତ ହେଉଥିବା ସେମାନଙ୍କର ଭଲ ଭାବରେ ସଫାକରି ସେମାନଙ୍କୁ ବ୍ୟବହାର କରିବା ଉଚିତ୍ ନହେଲେ ତାଙ୍କୁ ସଂକ୍ରମଣ କରିବାର ବହୁତ ସମ୍ଭାବନା ରହିଥାଏ ସେଥିପାଇଁ ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିଛନ୍ନ ପରିବେଶରେ ରଖିବାପାଇଁ କୁହାଯାଉଛି